ଆମର୍ ଦେଶ୍ ନ ତ କେଡ଼େ କେଡ଼େ ସ୍କୁଲ୍ ମାନେ ବନ୍ଲାନ ଆଉ ବାହାର୍ ସାଇଡ଼୍ କେ କାଁ କରି ପଢ଼ାପଢ଼ି କରବେ ପିଲାମାନେ ଆମର୍ ଇନ ତ ଅନେକ୍ କିଷମର୍ ସ୍କୁଲ୍ ମାନେ ହେଲାନ ସ୍କୁଲ୍ ହଷ୍ଟେଲ୍ ବହୁତ୍ ଟେ ହେଲାନ ଆଉ ଯାଇକରି ଦୁଶରୀ ଦେଶ୍ ନ ଆମର୍ ପିଲାମାନେ ପଢ଼ି ନାଇଁପାରନ୍ ଆରୁ ଆମର୍ ଦେଶର୍ ପଢ଼ବେ ଖାଲି ୟାହାଦେ ପଢ଼ା ଭି ଚାଲିଛେଁ ମାଷ୍ଟର୍ ମାନେ ଭି ଭଲ୍ ପଢ଼ଉଛନ୍ ଆଉ ସରକାର୍ ବେଶି ସାହାଯ୍ୟ ଦଉଛେ ଛୁଆଙ୍କୁ ପିଲା ମାନଙ୍କୁ ଟୁକେଲ୍ ମାନଙ୍କୁ ସବୁ ସବୁ ସାଇକିଲ୍ ଦେଲା ସିଲେଟ୍ ଦେଲା ବହି ଦେଲା ଡ଼୍ରେସ୍ ଦେଲା ଟାଇଫିନ୍ ଦେଲା ଆଉ କାଣା ଅଭାବ୍ ଅଛି ଯେ ଦୁଶରୀ ଗାଁକେ ଯାଇକରି ପିଲାମାନେ ପଢ଼ବେ ପଇସା ଦେଲା ପଇସା ଭି ତ ସରକାର୍ ଦଉଛି ଆଉ ସ୍କୁଲ୍ ଭି ତ ବନୁଛେ ସ୍କୁଲ୍ ତ ବହୁତ୍ ଟେ ବନୁଛେ ଇଆଡ଼େ ଆମର୍ ଦେଶ୍ ଆଡ଼େ ଆର୍ ଅନ୍ୟ ଦେଶ୍ କେ ପିଲାମାନେ ଆର୍ ଯାଇକରି କାଁ କାଁ କରି ପଢ଼ବେ ଆରୁ ଆମର୍ ଦେଶର୍ କଥା ତ ଆମର୍ ଦେଶେ ରହିଲା ଆଉ ବାହାର୍ ସାଇଡ଼୍ ଯାଇକରି ପିଲା ପଢ଼୍ବାର୍ ଦରକାର୍ ନାହିଁ ସରକାର୍ ସବୁ ସାହାଯ୍ୟ ଦଉଛନ୍ ଟୁକେଲ୍ କୁ ସାଇକିଲ୍ ଦେଲା ପିଲାକୁ ଟାଇଫିନ୍ ଦେଲା ଆଉ କିଛି ଅଭାବ୍ ନାଇଁନ